ଆଜିର ଦିନରେ ଭାରତର ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ଭୁଷୁଡ଼ି ଯାଇଛି ପୂର୍ବ କାଳରେ ଆମ ଦେଶରେ ଗୁରୁ ଗୁରୁକୁୂଳମାନ ବିଭିନ୍ନ ଜାଗାରେ ଗୁରୁକୁୂଳମାନ ଥିଲା ଏଠି ଗୁରୁକୁୂଳମାନଙ୍କରେ ଛାତ୍ରମାନେ ଆସିକି ତାଙ୍କର ଶିକ୍ଷା ନେବା ସହିତ ବ୍ରହ୍ମଚର୍ଯ୍ୟ ପାଳନ କରିବା ଦେଶ ବିଦେଶ ଦେଶର ବିକାଶ କଥା ଚିନ୍ତା କରିବା ଦେଶକୁ ବିଭିନ୍ନ ଶତ୍ରୁକାଗ କବଳରୁ ରକ୍ଷା କରିବା ପାଇଁ ଯୁଦ୍ଧ ଶିକ୍ଷା ଯେଉଁଟାକି ନିୁଦ୍ଧ ଶିକ୍ଷା କରିବା ସହିତ ସାମାଜିକ ସ୍ଥିତି ସନ୍ତୁଳନ କରିବା ପାଇଁ ଯାହା ଯାହା ଦରକାର ସବୁ ଗୁରୁକୂଳମାନଙ୍କର ମିଳୁଥିଲା ଏବେ ଯେଉଁ ଶିକ୍ଷା ବ୍ୟବସ୍ଥା ହୋଇଛି ଏଇ ଶିକ୍ଷା ବ୍ୟବସ୍ଥାରେ ଫାଇଭ୍ ଟି ନାଁରେ ପିଲାମାନଙ୍କୁ ଦେଇ ସେ ଜାଗାରେ ବିଭିନ୍ନ ଅଶୀଳ ନୃତ୍ୟ କରିବା ସହିତ ଗୁରୁ ଆଉ ଛାତ୍ରଙ୍କ ଭିତରେ ଯେଉଁ ପରମ୍ପରା ଥିଲା ସେ ପରମ୍ପରାକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଦିଆଯାଉଛି ଶିକ୍ଷକ ପିଲାମାନଙ୍କୁ ଯେଉଁ ଶ୍ରଦ୍ଧା କରୁଥିଲେ ଆଉ ପିଲାମାନେ ବା ଛାତ୍ରମାନେ ଶିକ୍ଷକମାନଙ୍କୁ ଯେଉଁ ସମ୍ମାନ କରୁଥିଲେ ତାହା ଆଉ ଦେଖିବାକୁ ମିଳୁନାହିଁ କି ଆମରି ଦେଶରେ ଗୁରୁକୁଳରେ ବିଭିନ୍ନ ଦେଶରୁ ସୁଦୂର ଜାପାନ ଚୀନ୍ ବିଭିନ୍ନ ଦେଶରୁ ଆସିକି ଏଇଠି ଛାତ୍ରମାନେ କ'ଣ କରୁଥିଲେ ନା ଶିକ୍ଷା ଗ୍ରହଣ କରୁଥିଲେ ଏ ଶିକ୍ଷାକୁ ନେଇକି ତାଙ୍କ ଦେଶରେ ପୁଣି ସେମାନେ ଗୁରୁକୁଳ ଆଶ୍ରମ ଖୋଲୁଥିଲେ ବା ବିଭିନ୍ନ ଜାଗାରେ ନେଇକି ପହଞ୍ଚଉଥିଲେ ତା ସେଇଭଳି ଭାବରେ ଆମର ଚୀନ୍ରୁ ଯେଉଁ ପାରିିବଜିକ ହୁଇଂସ ଆସିଥିଲେ ସେ ଆମ ଏଇଠିକି ଆସିଥିଲେ ଆମ ଭାରତରୁ ଶିକ୍ଷା ଗ୍ରହଣ କଲେ ଏଇଠି ଯୁଡ଼କ ବୋଲି ଯେଉଁ ଆମର ଅଛି ବିନା ଅସ୍ତ୍ରରେ ଯୁଦ୍ଧ କରିବା ସେ ଭାରତରୁ ଶିଖି ନେଇକି ଚିନ୍ରେ ସେଆାକୁ କ'ଣ କରିଥିଲେ ନା ସବୁଆଡ଼େ ପ୍ରଚାର କରିଥିଲେ ସେଇଟାକୁ ଚିନ୍ ସାରା ପର୍ଯ୍ୟାପ୍ତ କରିଥିଲେ ଆମ ଦେଶର ଏବେ ଏମିତି ଅବସ୍ଥା ହୋଇଛି କ'ଣ କରୁଛନ୍ତି ନା ଆମ ଦେଶର ଲୋକ ପଇସା ଖର୍ଚ୍ଚ କରିକି ଯାଇଁକି ପୁଣି ଚିନ୍ରୁୁ ଶିଖିକି ଆସିକି ଏଠି ସେଟାକୁ ଜୋଡ଼ କରା ଟିକେ କହୁଛନ୍ତି ପ୍ରକୃତରେ ସେଇଟା ଆମ ଦେଶର ସେଟା ନଯୁକ୍ତ ଆୟୁଧ ବା ବିନା ଅସ୍ତ୍ରରେ ଯୁଦ୍ଧ କରିବାକୁ ନିୟୁଦ୍ଧ କହୁଥିଲେ ବର୍ତ୍ତମାନ ଆମକୁ ସମୟ ଅଛି ପୁଣି ବା ଦେଶର ବିଭିନ୍ନ କୋଣ ଅନୁକୋଣରେ ଗୁରୁକୁୂଳମାନ ଖୋଲି ଆମ ପିଲାଙ୍କୁ ଶିକ୍ଷା ଦେଲେ ଏମାନେ ଉଚିତ୍ ଶିକ୍ଷା ପାଇବେ ଧର୍ମ ତଥା ଜାତି ଦେଶର ରକ୍ଷା ହୋଇପାରିବ ଯେଉଁ ଦେଶରେ ଶିକ୍ଷା ବ୍ୟବସ୍ଥା ଅପଭ୍ରଂଶ ସେ ଦେଶରେ ଛାତ୍ର ସମାଜ ଅପଭ୍ରଂଶ ଆଉ ସେ ଦେଶ ନଷ୍ଟ ହେବାକୁ ବେଶୀ ସମୟ ଲାଗିବ ନାହିଁ